ବଗିଚାରେ ଯେଉଁ ଗଛ ଲଗା ହୁଏ ତମର ପ୍ରିୟ ଗଛ ହେଉଛି କଦଳୀ ଗଛ ଆମ୍ବ ଗଛ ଏବଂ ଔଷଧୀୟ ଗଛ ଭିତରେ ଗଙ୍ଗଶିଉଳି ଗଛ ତୁଳସୀ ଗଛ ଅମରପୋଇ ଗଛ ଆଉ ବିଶଲ୍ୟକରଣୀ ଗଛ ଆଉ ଫୁଲ ଭିତରେ ସବୁପ୍ରକାର ଫୁଲକୁ ମୁଁ ଭଲ ପାଏ ସବୁପ୍ରକାର ଫୁଲ ଗଛ ଲଗେଇଲେ ବଗିଚା ଭାରି ସୁନ୍ଦର ଦେଖାଯିବ ଦେଲେ ଫୁଲ ଫୁଟିଦିବ କଦଳୀ ଗଛ ଲଗେଇବାକୁ ଏଥିପାଇଁ ପ୍ରିୟ କି ଆମ୍ବ ଗଛ ଲଗେଇବା ପାଇଁ ପ୍ରିୟ ଏସବୁ ଫଳନ୍ତି ଗଛ ଏହାକୁ ଯଦି ଆମର ବିକିବା ସେ ଫଳକୁ କଦଳୀ ବିକିଲେ କି ଆମ୍ବ ବିକିଲେ ଆମେ ବହୁତ ଲାଭବାନ୍ ହୋଇପାରିବା ଆଉ ଅମୃତଉଣ୍ଡା ଗଛ ବି ମୂଲ୍ୟବାନ୍ ଏକ ନିରୋଗୀ ଫଳ ଯାହାକୁ କହନ୍ତି ଖାଇଲେ ଦେହ ସୁସ୍ଥ ରହିବ ଆଉ ଗଛ ଏ ଯେଉଁ ଔଷଧୀୟ ଗଛ ତ ବହୁତ ପ୍ରକାର ଔଷଧୀୟ ଗଛ ଅଛି ବିଶଲ୍ୟକରଣୀ ଏକ ଔଷଧୀୟ ଗଛ ଯାହାକୁ ଆମେ ଯେଉଁ କଟିଯାଇଥିବା ସ୍ଥାନରେ ଯଦି ବିଶଲ୍ୟକରଣୀ ରସ ଆଣିକି ମାରିଦେବା ସାଙ୍ଗେ ସାଙ୍ଗେ ବ୍ଲଡ଼୍ ବାହାରୁଥିଲେ ବନ୍ଦ ହୋଇଯିବ ଗଙ୍ଗିଶିଉଳି ପତ୍ର ରସ ଯେକୌଣସି ଜ୍ଵର ହେଉ ତା ରସକୁ ବାଟିକି ପିଇବ ତାହା ନିଶ୍ଚିନ୍ତ ଭାବରେ ଭଲ ହୋଇଯିବ ତୁଳସୀ ଗଛ ଥଣ୍ଡା ଜ୍ଵର ପାଇଁ ତୁଳସୀ ରସ ମହୁ ସହିତ ଖାଇଲେ ବହୁତ ଉପକାର ମିଳେ